ହଁ ଆଜ୍ଞା ମ୍ୟାମ୍ ମୁଁ ଏବେ ଗୋଟେ ଜାଗାକୁ ଆସିଛି ଆଉ ଏ ଦଶଟା ଖଣ୍ଡେ ବେଳକୁ ମୁଁ ଫାଙ୍କା ରହିବି ଆପଣ କେଉଁଠିକି ଯିବେ କୁହନ୍ତୁ ଖାଲି କେତେଟା ସମୟରେ ନଅଟା ବେଳେ ଯାଇ ହେବନି ମୋର ଦଶଟାରେ ଟିକେ ଫେରିବାର ଥିଲା ଏବେ ଦଶଟାରେ ମୁଁ ଫେରିବି ନଅଟାରେ ଯାଇ ହେବନି ଆଉ ତାହେଲେ ତ ଆପଣ କ'ଣ କରନ୍ତୁ ହଁ ଭଡ଼ା କିନ୍ତୁ ଲାଗିବ ଆପଣଙ୍କର ପାଞ୍ଚଶହ ଟଙ୍କା ତିନିଶହ ଟଙ୍କା ହେବନି କ'ଣ ପାଇଁ ନା ଏବେ ପେଟ୍ରୋଲ ଦର ବି ବହୁତ ବଢ଼ିଲାଣି ସେଥିପାଇଁ ପା ଗାଡ଼ିର ରେଟ୍ ବି ବଢ଼ିଲାଣି ନା ସେଥିପାଇଁ ପାଞ୍ଚଶହ ଟଙ୍କାରେ ଯାଇ ହେବ ତିନିଶହ ଟଙ୍କାରେ

ତା ପାଇଁ ବି ଅଧିକ ଚାର୍ଜ ଲାଗିପାରେ ଦେଇ ପାରିବେ ସେଥିପାଇଁ ଲାଗିବ ଆପଣ କେଦ୍ରାପଡ଼ା ଯିବାର ଅଛି ତ ଆପଣ କେଦ୍ରାପଡ଼ା ଯିବାର ଅଛି ତ ମୋର ବି ଟିକେ ଡେରି ହେବ ମୋର ପଟାମୁଣ୍ଡେଇରେ ବି ମୋର ବି କାମ ଅଛି ତୁମର ସରୁ ସରୁ କେତେଟା ହେଅଇଯିବ ଓ ହୋ ତାହେଲେ ମୁଁ ଦୁଇ ଘଣ୍ଟା କାମ ସାରିକି ଆସିକି ଆପଣଙ୍କୁ ତିନି ଘଣ୍ଟାରେ ମୁଁ ନେଇଯିବି ଆଉ କେଦ୍ରାପଡ଼ାରେ ଚାର୍ଜ ଲାଗିବ ସାତଶହ ଟଙ୍କା ନା ନା ନାହିଁ ନାହିଁ ଏ ଯେଉଁ